ମୋତେ ସବୁ ପେପର୍ ଭିତରୁ ସମ୍ବାଦ ପେପର୍ ଭଲ୍ ଲାଗ୍ସି ଆଉ ଧରିତ୍ରୀ ବି ଭଲ୍ ଲାଗ୍ସି ଆଉ ଥିିର୍ ବଡ଼୍ ଜିନିଷ୍ ମୁଇଁ ପ୍ରଥମରୁ ଯେନ୍ ତା'ର୍ ସାମ୍ନାରେ ଯେନ୍ ପ୍ରଥମ ନ୍ୟୁଜ୍ମାନେ ଥିସି ମୁଇଁ ସେ ହେଡ଼ଲାଇନ୍ ମାନ୍ଙ୍କୁ ପଢ଼୍ସି ବେଶୀ ସେଥିରେ ଖୁସି ହେସି ଆଉ ସେଟା ମୋତେ ବହୁତ ଶାନ୍ତି ଲାଗ୍ସି